ଆମର ପାରିବାରିକ ରେସିପି ଅଛି ପଖାଲ ପିଠା ଆମର୍ ବାପା ତାକର୍ ବାପା ଆମର ପରଦାଦାମାନେ ଏ ସବୁ ଖାଉଥିଲେ ଆମ୍ ଆମର୍ ବାପା ମାଁ ବି ଖାଉଛନ୍ ମୁଇଁ ବି ଖାଇସି ମୋର୍ ଛୁଆମାନେ ବି ଖାଇବେ ମୋର୍ ଛୁଆର ଛୁଆମାନେ ବି ଖାଇବେ ହେନ୍ତା ଆଗ୍କେ ଆଗ୍କେ ଖାଇତେ ଯିବେ ଆମର ପିଢ଼ିର ଖାଦ୍ୟମାନେ ଖାଇବାର୍ ଲାଗି ବହୁତ ଭଲ୍ ଲାଗ୍ସି ଆଉ ବହୁତ ଟେଷ୍ଟି ବି ଲାଗେ ଇ ସବୁ ଜିନିଷ୍ ଖାଇଲେ ଆଉ ତାକତ୍ ବି ଲାଗ୍ସି ସବୁ ଜିନିଷ୍ ଭଲ୍ ବି ଲାଗ୍ସି